ମାଛ ଧରାକୁ ସଫଳ କରିବା ପାଇଁ ଆମର ଯେଉଁ ମାଛ ଧରିବା ଭାଇମାନେ ଏକତ୍ରିତ ହୋଇ ନଈ କିମ୍ବା ପୋଖରୀରେ ଆମେ ଏକତ୍ରିତ ହୋଇ ଖୁବ୍ ଖୁସିରେ ବା ଶ୍ରଦ୍ଧାରେ ଜାଲ ଧରି ମାଛ ଧରିଲା ବେଳେ ଗୋଟେ ମାଛ ଯଦି ଡେଇଁ ପଡ଼େ ଖୁବ୍ ବିଭୋର ହେଇକିନି ପରସ୍ପରକୁ ଆନନ୍ଦରେ ହୁରିହାଲା କରି ବା ଗୀତ ଗୋଟେ ଗାଇ ହେ' ଏମିତି କହି ଜାଲ ଟାଣୁ ଜାଲ ଟାଣିଲା ବେଳେ ବଡ଼ ବଡ଼ ମାଛ ତଳେ ଡିଁଅନ୍ତି ବହୁତ ଆନନ୍ଦ ଖୁସି ଲାଗେ ସେ ଆନନ୍ଦର କହିହେବନି କିନ୍ତୁ ତା'ର କିଛି ନଥାଏ କିନ୍ତୁ ବହୁତ ଉତ୍ସାହିତ ଲାଗେ ଏମିତି ଆମେ ପାଞ୍ଚ ପଚିଶ ଭାଇ ବନ୍ଧୁ ସାଙ୍ଗ ହୋଇ ମାଛ ଧରିଲା ବେଳକୁ ବହୁତ ଆନନ୍ଦ ଉପଭୋଗ କରୁ ଆଉ ଗାଁର ପାଖ ପଡ଼ା ପଡ଼ୋଶୀ ଯିଏ ମାଛ ନେବାକୁ ଆସିଥାଏ ସେମାନେ ବି ବହୁତ ଉପରେ ବସିକିନି ଉତ୍ସାହିତ ହୁଅନ୍ତି ହେଇ ସେ ମାଛ ଡେଇଁଲା ହେଇ ସେ ମାଛକୁ ଧର ହେ ମୋତେ ସେଇଟା ଦିଅ ଏଇଟା ଦିଅ ଏମିତି ବହୁତ ଆନନ୍ଦ ଲାଗେ ମାଛ ଧରାରେ ଯେଉଁଟାକି ଅକ୍ଷୟ ମହାନ୍ତିଙ୍କର ବହୁତ ଗୀତ ଅଛି ତାକୁ ଆମେ ଶୁଣିଛୁ ବହୁତ ଭଲ ଲାଗେ ମାଛ ଧରିଲା ବେଳେ ଏବଂ ସେ ଦୃଶ୍ୟଟା ବହୁତ ଆଟ୍ରାକ୍ସନ୍ କରେ ଏବଂ ଆମୁକୁ ତ କରେ କରେ ବାହାର ଲୋକ ଯେ ବି ଦେଖୁଥାନ୍ତି ସେମାନେ ଖୁବ୍ ଖୁସି ହେଉଥାନ୍ତି ଆନନ୍ଦ ଉପଭୋଗ କରନ୍ତି